ଆଜ୍ଞା କିଏ ଓହୋ ଜଗା ଭାଇ କି ଓହୋ ଜଗା ଭାଇ କ'ଣ କହୁ ନାହାଁନ୍ତି ହଁ ସେସବୁ ଠିକ୍ଠାକ୍ ଚାଲିଛି ଯେ ବର୍ଷା ହେଉନାହିଁ ଯଦି ବର୍ଷାଟା ହୁଅନ୍ତା ଟିକିଏ ଭଲ ଲାଗନ୍ତା ନହେଲେ ସବୁ ବିଲ ଶୁଖିଗଲାଣି ପୁରା ଆମ ବାଡ଼ିରେ ବିଲାତି ଲାଗିଛି ବାଇଗଣ ଲାଗିଛି କୋବି ଲାଗିଛି ପ୍ରାୟ ସବୁପ୍ରକାର ଚାଷ ଲଙ୍କା ସବୁ ଆମେ କାକୁଡ଼ି ଭେଣ୍ଡି ସବୁ ଲଗାଇଛୁ ଆଉ ବର୍ଷା ନାଇଁ କିଛି କରିହେଉନି ଆଉ ଶୁଖିଗଲାଣି ଯଦି ବର୍ଷା ନ ହେବ ସବୁ ନଷ୍ଟ ହେଇଯିବ ବର୍ତ୍ତମାନ ଠିକ୍ଠାକ୍ ଅଛି ଯଦି ବର୍ଷାଟା ହୁଅନ୍ତା ଭଲ ଲାଗନ୍ତା ଟିକେ ଚାଷ ଗୁଡ଼ା ଠିକ୍ଠାକ୍ ସୁରୁଖୁରୁରେ ହେଇଯାନ୍ତା ହଁ ସବୁ ଲଗାଇଚୁ ଆଉ ତୁମର ନା ଆମର ବି ପିଆଜ ରସୁଣ ଲଗାହେଇନି ଆମର ସବୁ ଅଲଗା ଆଇଟମ୍ ସବୁ ଭେଜିଟେବଲ୍ ଆଇଟମ୍ ଆମର ଏପଟେ ଧାନ ଚାଷ ଆଉ ହେଉନି କୋବି ଲଗାଇଛୁ ବନ୍ଧାକୋବି ଲଗାଇଛୁ ଫୁଲକୋବି ବି ଲଗାଇଛୁ ଆଜ୍ଞା ଦୁଇଟା ଯାକ ଲଗାଇଛୁ ବା କହିଲି ଓଲକୋବି ନା ଓଲକୋବି ଲଗାଇନୁ ସେୟା ଭାଇ ତ ମୁଁ କହିଲି ଫାଷ୍ଟ୍ ସବୁ ଲଗାଇଛୁ ବର୍ତ୍ତମାନ ଠିକ୍ଠାକ୍ ଅଛି ଯଦି ଆଉ ପାଞ୍ଚଦିନ ଭିତରେ ବର୍ଷା ନ ହେବ ତାହେଲେ ଖରାପ କଣ୍ଡିସନକୁ ପଳାଇବ ଆମ ପରିବା ଖରାଦିନକୁ ଖରାଦିନକୁ ଏଇ ତରଭୁଜ ଫରଭୁଜ ଲଗାଇବୁ କାରଣ ଖରାଦିନେ ତରଭୁଜ ତ ଜାଣିଛ ବେଶି ଲୋକ ଖାଇବେ ଜଳୀୟ ଅଂଶ ବଢ଼ାଇବା ପାଇଁ ଶରୀରରେ ମକା ଲଗାଇଛି ମକା ଆମର ମକାଟା ଠିକ୍ଠାକ୍ ହେଇଛି ବର୍ଷା ନହେଲେ ବି ଏଇଟି ପାଣି ଫାଣି ମଡ଼ାଇକି ଲଗାଇ ଦେବୁ ମକା ପାଇଁ ଟେନସନ୍ ନାହିଁ କିନ୍ତୁ ଏଇ ଯେଉଁ ବିଲାତି ଲଗାଇଛୁ ବାଇଗଣ ଲଗାଇଛୁ ଭେଣ୍ଡି ଲଗାଇଛୁ କୁବି ଫୁବି ଲଗାଇଛୁ ଏଗୁଡ଼ା ପାଇଁ ଟିକେ ପ୍ରୋବ୍ଲେମ ହେବ ଯଦି ବର୍ଷା ନହେବ ତେଣୁ ଆମେ ଏଠି ପାଖରେ ବି ଏତେ ପାଣି ଫାଣି ସୁବିଧା ନାହିଁ ଆମର ଝରଟା ଅଛି ସେ ଝରଟା ପାଣି ଶୁଖିଯାଇଛି

ହଁ ବିଲାତି ଗୋଟେ ବାହାରିଥିଲା ମୁଁ ନେଇକି ପରିବା ହାଟରେ ବିକ୍ରି କରି ଦେଇ ପଳାଇ ଆସିଥିଲି ନା ବାଇଗଣ ଗୋଟେ ବସ୍ତାରେ ବାହାରି ପଡ଼ିବ ବାଇଗଣ ଛୋଟ ଛୋଟ ହେଇକି କିଛି ବାହାରିଛି କିନ୍ତୁ ବାଇଗଣଟା ହେଇନି ପୁରା ବିଲାତି ବାହାରୁଛି ମଝିରେ ସପ୍ତାହକୁ ଥରେ ଥରେ ବାହାରୁଛି ପାଣି ତ ଏଠି ସୁବିଧା ହେଉନି ଯଦି ବର୍ଷାଟା ହୁଅନ୍ତା ସବୁ ଠିକ୍ଠାକ୍ ଚାଲିଯାଆନ୍ତା ଲାଭ ବି ଠିକ୍ଠାକ୍ ହୁଅନ୍ତା ଆଉ ବିକ୍ରି କରିକି ତୁମର ସବୁ ଠିକ୍ଠାକ୍ ଚାଲିଛି ତ ଭାଇ ଆଉ କ'ଣ କରିବା ଯାହା ହେବାର ଥିବ ହେବ ହେଉ ଦେଖ ହଉ ରହୁଛି ମୋର ବି କାମ ଅଛି